ହଁ ଆମ ସ୍ଥାନୀୟ ଭାଷାରେ ଏକ ଟିଭି ଚ୍ୟାନେଲ ଅଛି ଯାହାକୁ ଦେଖିବାକୁ ଭଲ ଲାଗେ ଏବଂ ଓଡ଼ିଆରେ ମଧ୍ୟ ଅଛି ଏକ ଟିଭି ଚ୍ୟାନେଲ ଯାହାକୁ ଦେଖିବାକୁ ଭଲ ଲାଗେ ସବୁ ପ୍ରକାରର ସିରିଏଲ ଏବଂ ଆଧୁନିକ ଏବଂ ପାରମ୍ପରିକ ଯୁଗର ଯେକୌଣସି ହେଉ ଶ୍ରୀକୃଷ୍ଣ କିମ୍ବା ମହାଭାରତ ଏହି ସବୁ କାର୍ଯ୍ୟକ୍ରମ ସେଥିରେ ଦେଖିବାକୁ ମିଳିଥାଏ ଏବଂ ମନୋରଞ୍ଜନ ମଧ୍ୟ ଲାଗିଥାଏ